କୃଷି ବିଷୟରେ ଭବିଷ୍ୟତ ପିଢ଼ିକି ମୋର ପରାମର୍ଶ ଆମେ ଯେତିକି ଚାଷ କରିକି ଭଲ ସେ ଖାଇପାରୁଛୁ ପିନ୍ଧିପାରୁଛୁ ନା କିଛି କିଣିପାରୁଛୁ କିଛି ବି କରିପାରୁନାହୁଁ କେବଳ ପଇସା ବ୍ୟତୀତ ଖଣ୍ଡେ ପିନ୍ଧିବା ବି ସମ୍ଭବ ହୋଇପାରୁନାହିଁ ତା'ବ୍ୟତୀତ ଆଜିକାଲି ଯେମିତି ସୁନା କିଣିବା ବେଶି ଦାମର ଶାଢ଼ୀ କିଣିବା ଘରକୁ ଯେକୌଣସି ଭଲ ଜିନିଷ ଆଣିବା ବି ସମ୍ଭବପର ହେଉନାହିଁ ଦିନସାରା ପରିଶ୍ରମ କରିବା ବ୍ୟତୀତ ବି କିଛି ନାହିଁ ତେଣୁ ମୁଁ ମୋର ପିଲାମାନଙ୍କୁ ଠିକ ଭାବରେ ଭଲ ସ୍କୁଲରେ ପାଠ ବି ପଢ଼ାଇ ପାରୁନି ସେଥିପାଇଁ ମୁଁ ମୋ ପିଲାମାନଙ୍କୁ ପରମର୍ଶ ଦେବି ସେ ଚାଷ ନ କରି ବରଂ ପର ମୂଲ କରିବେ ବରଂ ପରର ମୂଲ କଲେ ଦିନକୁ ଦୁଇଶହ ତିନିଶହ ଟଙ୍କାରେ ହେଲେ ଚାଷ କଲେ ଦିନକୁ ଶହେ ଟଙ୍କା ବି ହେଉନାହିଁ ବରଂ ମୂଲ କଲେ ପରିବାର ସୁଖରେ ରହିବ ମୂଲିଆ ଘରକୁ ମୂଲିଆ ଘର ଛୁଆ ବି ଦିନକୁ ମୂଲିଆ ଘରର ଛୁଆ ବି ଦୁଇହଜାର ଟଙ୍କାର ଶାଢ଼ୀ କିଣିକି ପିନ୍ଧୁଛି କିନ୍ତୁ ଆମେ ଚାଷ କରିକି ବି ଦୁଇଶହ ଟଙ୍କାରେ ପିନ୍ଧିପାରୁନାହୁଁ ସେଥିପାଇଁ ମୁଁ କହିବି ସେ କେବେବି ଚାଷ ନ କରୁ